ଆଜ୍ଞା ନମସ୍କାର ଆଉ କେବେ ଆସିଲେ କି ସାର୍ ଆପଣ

ନାଇ ସାର୍ ଆପଣ ବା ବାହାରେ ରହୁଥିଲେ କେବେ ଆସିଥିଲେ ଗାଁକୁ ଲକ୍ଷ୍ମୀ ପୂଜା ଦେଖି ଆସିଥିଲେ ନା କ'ଣ ଆଜ୍ଞା ବାତ୍ୟା ଆଗରୁ ଆସିଥିଲେ ଭେରି ସାର୍ ସାର୍ ମୁଁ ଗୋଟେ ଛୋଟ ହୋଟେଲ୍ଟେ ଦେଇଛି କେତେବେଳେ ଆସିବେ ଟାଇମ୍ ମିଳିଲେ ବୁଲିକି ଯିବେ ଆପଣ ଆଉ ସମସ୍ତେ ଘରେ ଭଲ ଅଛନ୍ତି ସାର୍ ହଁ ଆସିବେ ଛୋଟ ମୋଟ ଗୋଟେ ବିଜିନେସ୍ କରିଛି ଆଉ କିଛି ତ କାମ ଦାମ ମିଳିଲାନି ନା ଏଠି ଆଉ ଚାକିରୀ ବାକିରୀ ହେଲାନି ହଁ ଆଜ୍ଞା ମୁଁ ଭଲ ଅଛି ଭଗବାନ୍ଙ୍କ କୃପାରୁ ଆଉ ହଁ ଭଲ ଠିକ୍ ଠାକ୍ ଚାଲି ଥିଲା ଏଇ ବାତ୍ୟା ପାଇଁ ଟିକେ ମାନ୍ଦା ପଡ଼ିଗଲା ଆଜ୍ଞା ଆଉ ଏ ବରା କରୁଛି ସକାଳେ ବରା ଉପମା ଆଉ ଇଟିଲି ଆଉ ଉପର ବେଳି ସାର୍ ସେମିତି ସବୁ ପକୁଡ଼ି ବରା ସିଙ୍ଗଡ଼ା ଆଳୁଚପ୍ ଏଇ ସବୁ ବେପାର ହେଉଛି ସାର ପ୍ରତ୍ୟେକ ଦିନ ସାର୍ ସେଇ ପଚିଶହ ତିନି ହଜାର ଭିତରେ ରହୁଛି ଆଉ ସାର୍ ଦେଖୁଛନ୍ତି ତ କେତେ ରେଟ୍ ବାଟ୍ ବଢ଼ୁଛି ସବୁ ଆଜି କାଲି ତେଲରୁ ଧରିକି ଆଲୁ ପିଆଜ ଧରିକିରି ପନ୍ଦର ଶହ ଟଙ୍କାରେ ସାର୍ ସାମାନ୍ କିଣିଲେ ଆଉ ହଜାରେଟି ଟଙ୍କା ଟିକେ ଲାଭ ରହୁଛି ଆଉ ପିଲା ରଖିନି ସାର୍ ନିଜେ କରୁଛୁ ଆଉ ଆଜ୍ଞା ହଁ ପିଲା ରଖିଲେ ତ ପିଲାକୁ ନିହାତି ଦେବାକୁ ପଡ଼ିବ ନା ତ ପିଲା ରଖିନୁ ନିଜେ ହିଁ କରୁଛୁ ଆଜ୍ଞା ଗୋଟେ ମଜୁରୀ ଟାଇପ୍ର ଯେମିତି ଆଉ ହଁ ଆପଣ ତ ଆଜ୍ଞା ଅଛନ୍ତି ବାହାରେ ଗୋଟେ କାମ ଦେଖି ଦେଉ ନାହାନ୍ତି ସେଠି ଠିକ୍ ଠାକ୍ ହୁଅନ୍ତା ଦୁଇ ପଇସା ବି ବଞ୍ଚି ରହନ୍ତା ଆଜ୍ଞା ଏବେ ସାର୍ ରହିବେ ନା ପୁଣି ଫେରି ଯିବେ ହଁ ହଁ ଏଇ ଦୀପୀବଳି ପୂର୍ବରୁ ଦୀପୀବଳି ସରିଲେ ସାର୍ ବୋଧେ ଯିବେ ସାର୍ ଫେରିବା ଫେରି ଯିବା ଆଗରୁ ଟିକେ ବୁଲି ଆସିବେ ଭେରି ହୋଟେଲ୍ ଆଡ଼େ ଟିକେ ବୁଲିକି ଯିବେ ଟେଷ୍ଟ କରି କି ଯିବେ ଚାଖି କି ଯିବେ ଆମର ଜିନିଷ ଗୁଡ଼ାକ କେମିତି ଲାଗୁଛି ହଁ ଆଉ ସମସ୍ତଙ୍କର ଘରେ ଭଲ ଅଛନ୍ତି ତ ଆଜ୍ଞା ହଁ ହଁ ଆଉ ଆପଣଙ୍କ ଦେହ ପା ବି ଭଲ ଅଛି ହଁ ହଁ ଚାଇମ୍ ବାହାର କରିକି